ମୋର ପ୍ରିୟ ଲେଖକ ହେଉଛନ୍ତି ଫକିରମୋହନ ସେନାପତି ସେ ଛଅ ମାଣ ଆଠ ଗୁଣ୍ଠ ବହି ଲେଖିଥିଲେ ରେବତୀ ବହି ବି ଲେଖିଥିଲେ ତା' ଉପରେ ରେବତୀ ଉପରେ ଗୋଟେ ପିକ୍ଚର ତିଆରି କରା ହୋଇଥିଲା ଛଅ ମାଣ ଆଠଗୁଣ୍ଠ ଉପରେ ବି ଗୋଟେ ଫିଲ୍ମ ତିଆରି କରା ହୋଇଥିଲା ଯାହାକୁ ଲୋକମାନେ ବହୁତ ପ୍ରସଂଶା କରିଥିଲେ ସେଥିପାଇଁ ସେ ରେବତୀ ଯାହା ଲେଖିଥିଲେ ସେ ବହିରେ ବି ପିଲାମାନେ ବି ପାଠ ପଢୁଥିଲେ ଛଅ ମାଣ ଆଠଗୁଣ୍ଠ ସହିତ ତ ଗୋଟେ ପିକ୍ଚର ତିଆରି କରା ହୋଇଥିଲା କିନ୍ତୁ ରେବତୀ ଉପରେ ଯେଉଁ ୟେ ଟା ଲେଖିଥିଲେ ଲେଖକ ସେଇଟା ବହିରେ ପିଲାମାନେ ପାଠ ପଢୁଥିଲେ ମୁଁ ବି ସେଇଟାକୁ ପାଠ ପଢ଼ିଛି ସେଥିପାଇଁ ମୋତେ ଫକିର ମୋହନ ସେନାପତିଙ୍କୁ ଲେଖକ ହିସାବରେ ମୁଁ ତାଙ୍କୁ ବହୁତ ପସନ୍ଦ କରେ